କେତେକ ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ଏକ କ୍ୟାବ୍ ବୁକ୍ କରନ୍ତୁ ଏକ ବଡ଼ କାରରୁ ପ୍ରାଥମିକ ଦିଅନ୍ତୁ କାରଣ ଗଠନ ରୂପରେ ଆପଣ ଆପଣଙ୍କ ସାଙ୍ଗ ପରିବାର ନିକଟସ୍ଥ ଏକ ପର୍ଯ୍ୟଟନସ୍ଥଳୀ ବୁଲିଯିବାକୁ ଯୋଜନା କରୁଛନ୍ତି ତେଣୁ ଏକ ସ୍ଥାନୀୟ କ୍ୟାବ୍ ବୁକ୍ କରନ୍ତୁ ବୁକ୍ କରନ୍ତୁ କିମ୍ବା ଏକ ବଡ଼ କାର୍ ବିଷୟରେ ପଚାରେ ପଛରେ ବୁଝିବା ପାଇଁ ଟ୍ରାଭେଲ୍ ଏଜେନ୍ସିକୁ ଫୋନ୍ କରନ୍ତୁ କେତେକ ଲୋକ ଲୋକ ଯାଉଛନ୍ତି କୁହନ୍ତୁ ଆପଣ ମଧ୍ୟ ଆପଣଙ୍କ ପ୍ରାଥମିକ ପ୍ରାଥମିକତା ବିଷୟରେ କହିପାରିବେ ଉଦାହରଣ ସ୍ୱରୂପ ଟ୍ରାଭେଲ୍ ଜିପ୍ ଇତ୍ୟାଦି ଆମେ ଯଦି ଯାଉଛୁ କାରରେ କାରରେ ଯାଉଥିଲେ ସିଟ ବେଲ୍ଟ ଦେନ ଗାଡ଼ିକୁ ଆଗରୁ ଆଗକୁ କ'ଣ ଆସୁଛି ସେଇଟା ଦେଖିକି ଗାଡ଼ି ଚଲେଇବା ତାପରେ ସ୍ପିଡ଼ ନ ଚଲେଇବା ଆଉ ଆଗରୁ ଥିଲା ଯେ ଶଗଡ଼ ସାଇକେଲ୍ ଟିକେ ଥିଲା ଏବେ କାର୍ ବସ୍ ଏଗୁଡ଼ାକ ବ୍ୟବହାର ହେବା ଦ୍ୱାରା କିଛି ସୁବିଧା ହେଉଛିି